ମୁଁ ଫେସବୁକ୍ ଇନ୍ଷ୍ଟ୍ରାଗ୍ରାମ ଦେଖିବାକୁ ଭଲପାଏ ଫେସବୁକ୍ରେ ମୁଁ ଯେଉଁ ସକାଳ ସକାଳର ଖବରଗୁଡ଼ିକ ଦୁନିଆର ଖବରଗୁଡ଼ିକ ଜାଣିବାକୁ ମୁଁ ଫେସବୁକ୍ ଦେଖେ ଭିଡ଼ିଓ ବି ମଧ୍ୟ ମୁଁ ଦେଖେ ଯେଉଁ ଭିଡ଼ିଓଗୁଡ଼ିକ ଦୁନିଆ ପାଇଁ ମଙ୍ଗଳ ଉନ୍ନତି ମୁଁ ସେହି ଭିଡ଼ିଓଗୁଡ଼ିକ ଦେଖେ ସେଗୁଡ଼ିକ ବି ମୁଁ ପୋଷ୍ଟ କରେ ଇନ୍ଷ୍ଟ୍ରାଗ୍ରାମ ଦେଖେ ଇନ୍ଷ୍ଟ୍ରାଗ୍ରାମରେ ଯେଉଁ ଫଟୋ ମୋତେ ଦେଖିବାକୁ ଭଲଲାଗେ ତେଣୁକରି ମୁଁ ଯେଉଁ ଇନ୍ଷ୍ଟ୍ରାଗ୍ରାମରେ ଫଟୋଗୁଡ଼ିକ ଦେଖେ ଆଉ ଏଭଳି ଏ ଜିନିଷ ମୁଁ ଦେଖିବାକୁ ଭଲପାଏ ନାହିଁ କି ପୋଷ୍ଟ କରିବାକୁ ଭଲପାଏ ନାହିଁ ଯେଉଁଗୁଡ଼ିକ ଛୋଟ ଛୋଟ ପିଲାମାନଙ୍କୁ କୌଣସି କୁପ୍ରଭାବ ପକାଇବ ମୁଁ ସେ ଫଟୋଗୁଡ଼ିକ ଦେଖିବାକୁ କି ଭିଡ଼ିଓଗୁଡ଼ିକ ଦେଖିବାକୁ ଭଲପାଏ ନାହିଁ ଆଉ